ଖବରକାଗଜରେ ଦିଆଯାଉଥିବା ବି ବିଜ୍ଞାପନ ବା ଖବର କୌଣସି ମିଛ ନୁହେଁ ତାହାକୁ ସତ୍ୟ ଭାବେ ବିବେଚନା ମଧ୍ୟ କରାଯାଏ ତାହା ବେଳେବେଳେ ସତ୍ୟ ମଧ୍ୟ ହୋଇଥାଏ ବେଳେବେଳେ ମିଛ ମଧ୍ୟ ହୋଇଥାଏ ଖବରେ ଖବରେ ପ୍ରକାଶ ପାଇଥିବା ଜିନିଷ ବା ଖବରଟିକୁ ଆମେ ହଠାତ୍ ସତ ଭାବେ ବିବେଚନା କରିବା ଉଚିତ ନୁହେଁ କି କି ମିଥ୍ୟା ଭାବେ ଧରିବା ଉଚିତ ନୁହେଁ ତାକୁ ତାକୁ ଆମେ ତାକୁ ଆମେ ରଖି ନିଜେ ତା'ର ଗବେଷଣା କରି ଆମେ ଜାଣିବା ଉଚିତ ଯେ ଖବରଟି ସତ ନା ମିିଛ ତା ପୂର୍ବରୁ ଆମେ ଆମେ ସତର୍କ ରହିବା ଉଚିତ ଏହା ପ୍ରତି କାରଣ ବିଭିନ୍ନ ଖବର ବିଭିନ୍ନ ବିଭିନ୍ନ ଭୁଲ ଖବର ଆମକୁ ବିଭିନ୍ନ ପ୍ରକାର ଅସୁବିଧାରେ ପକାଏ ଏବଂ ତା'ଠାରୁ ଆମେ ସତର୍କ ରହିବା ଉଚିତ ଯଦି ମୁଁ ମଧ୍ୟ ବହୁତ କିଛି ମିଥ୍ୟା ଖବର ପାଇଛି ଯେଉଁଟାକି ଯେଉଁଟାକୁ କି ମୁଁ ଲୋକମାନଙ୍କୁ ଜଣାଏ ନାହିଁ ଯେଉଁଟା କିି ମିଥ୍ୟା ଖବର ମୁଁ କେବେ ଲୋକମାନଙ୍କୁ ଜଣାଏ ନାହିଁ ଏହା ଲୋକମାନଙ୍କୁ ବହୁତ ପ୍ରଭାବିତ କରିଥାଏ ଏହା ଲୋକମାନଙ୍କୁ ବହୁତ କିଛି ବଡ଼ ବଡ଼ ପଦକ୍ଷେପ ନେବାକୁ ମଧ୍ୟ ପଛାଏ ନାହିଁ ଏହା ଲୋକମାନଙ୍କୁ ହଇରାଣ ମଧ୍ୟ କରିଥାଏ ଏହା ଲୋକମାନଙ୍କୁ ସୁବିଧା ମଧ୍ୟ ପହଞ୍ଚାଇ ଥାଏ ବହୁତ ଅସୁବିଧା ପହଞ୍ଚାଉ ଥିବାରୁ ମିଥ୍ୟା ଖବର କେବେବି ପ୍ରକାଶ ପାଇବା ଉଚିତ ନୁହେଁ